ଯେମିତିକି ଦେଖନ୍ତୁ ମତେ ବଗିଚା ଇଏ କରିବା ପାଇଁ ବେଶୀ ପସନ୍ଦ ବଗିଚାରେ ଲଗେଇ ଫୁଲ ଫଲ ଲଗେଇବା ପାଇଁ ବେଶୀ ପସନ୍ଦ ସେମିତି ମୋ ମାଆର ବି ମୋ ମାଆଙ୍କୁ ବି ବେଶୀ ପସନ୍ଦ ବଗିଚାରେ ଗଛ ଲଗେଇବା ବା ଆଗ୍ରହ ଅଛି ବେଶୀ ମା'ଙ୍କ ମା' ବେଶୀ ସବୁବେଳେ ସେଠାରୁ ପାଣି ଦେବେ ଯତ୍ନ ରଖିବେ ଗଛର ବେସ୍ ସବୁବେଳେ ପାଣି ଦେବେ ଘାସ ଉପାଡ଼ିବେ ଆରି ସବୁ ଦେଖିବେ ଟିକେ ଯତ୍ନରେ ରଖିବେ ସବୁବେଳେ କି କିଛି କରି ନ ଦଉ କି ସେଠାରେ ଆହୁରି ଗଛ ଆଣିକିନା ଲଗବେ ମୋର କିଛି ଭୁଲ୍ ହେଇଗଲେ ମା ସେଇଟା ଠିକ୍ କରିବେ ମା ସେଇଟା ଠିକ୍ କରିକିନା ଆଉ ଥରେ ସେଠାରେ ଗଛ ଲଗେଇବେ ଆଉ କେତେ କିଛି କରିବେ ମା'ଙ୍କୁ ବେଶୀ ପସନ୍ଦ ଆଗ୍ରହ ଅଛି ବେଶୀ ବଗିଚାରେ ଗଛ ଲଗେଇବା ପାଇଁ ସେ ସେଇଟା ଭଲରେ ଦେଖିବା ପାଇଁ ଆହୁରି ଭଲସେ ରଖିବ ସେଇଟା ନିଜର ନିଜର ପ୍ରିୟ ସେଇଟା ବଗିଚାରେ ଗଛ ଲଗେଇବାଟା